ମୁଁ ଫ୍ଲିପ୍କାର୍ଟ୍ରେ ମୋର ପୋଷାକ ଅର୍ଡ଼ର୍ କରିଥିଲି ବର୍ଷ ମଧ୍ୟ ବହୁତ ହେଉଥିଲା ସେଦିନ ଡେଲିଭରି ବଏ ସଠିକ୍ ଟାଇମ୍ରେ ଆଣିକିରି ମୋର ଡେଲିଭରି ଅର୍ଡ଼ର୍ଟା ଦେଲେ ଆପଣଙ୍କର ଡେଲିଭେରି ସେବା ବହୁତ ଭଲ ଓ ଆପଣଙ୍କର ଡେଲିଭରି ବଏର ବ୍ୟବହାର ମଧ୍ୟ ବହୁତ ଭଲ ଆପଣଙ୍କର ଫ୍ଲିପ୍କାର୍ଟ୍ର ସେବା ବହୁତ ଭଲ ଥିବା ଯୋଗୁଁ ମୁଁ ବାରମ୍ବାର ପୋଷାକ ପ୍ୟାଣ୍ଟ୍ ସାର୍ଟ୍ ଆଉ ବହୁତ କିଛି ଭେରାଇଟି ବାରମ୍ବାର ମଗାଇବା ପାଇଁ ଇଚ୍ଛୁକ ଏହି ସେବା ସେବା ଥିବା ଯୋଗୁଁ ଆମେ ବର୍ଷା ପାଣି ଦିନ ବି ଆମକୁ ବାହାର ଦୋକାନରେ ଯାଇକିରି କିଣିବା ପାଇଁ ପଡ଼ୁନାହିଁ ଅର୍ଡ଼ର୍ କଲା ମାତ୍ରେ ଆମକୁ ଆଣିକିରି ଆମର ରହିବା ସ୍ଥାନରେ ଦେଇ ଦେଇକିରି ଯାଉଛନ୍ତି ଏହି ସେବା ଥିବା ଯୋଗୁଁ ଆମ ଗ୍ରାମର ବହୁତ ଲୋକ ବହୁତ ଭଲ ଭଲ ସେବା ପାଇପାରୁଛନ୍ତି ଆପଣଙ୍କର ଏହି ସେବା ଯୋଗୁଁ ଆମେ ମଧ୍ୟ ବହୁତ ଖୁସି ଆମେ ଆପଣଙ୍କର ଫିଲ୍ପକାର୍ଟ୍ ସବୁ ସଦସ୍ୟ ସବୁ ମ୍ୟାନେଜର୍ ଫେନେଜର୍ ସମସ୍ତଙ୍କୁ ଆମେ ଧନ୍ୟବାଦ ଦେଉଛୁ ଯେ ଆମର ଅର୍ଡ଼ର୍ଟା ସବୁ ଠିକ୍ ଟାଇମ୍ରେ ଆସିକି ମିଳିପାରୁଛି